ମୁଁ ନୟାଗଡ଼ ଅଞ୍ଚଳର କୌଣସି ଟ୍ରାଭେଲ୍ କମ୍ପାନୀ କି ଟ୍ରାଭେଲ୍ ଏଜେଣ୍ଟଙ୍କ ବିଷୟରେ ଜାଣି ନାହିଁ କି ଅବଗତ ନାହିଁ କିନ୍ତୁ ଆମ ନୟାଗଡ଼ ବାଦ କଟକ ଭୁବନେଶ୍ୱର ସେହିଠି ଟ୍ରାଭେଲ୍ କମ୍ପାନୀ ଟ୍ରାଭେଲିଙ୍ଗ ଏଜେଣ୍ଟ ବିଷୟରେ ସବୁ ସୁବିଧା ସୁଯୋଗ ଅଛି